ଆମ କୋରାପୁଟରେ ଅନେକ ମାଳିମାନେ ଅଛନ୍ତି ପନିପରିବା ବିକ୍ରି କରି ସେମାନେ ଛୋଟରୁ ବଡ଼ ହେଇଥାନ୍ତି ଆଉ ସେମାନେ ନେଇକି ମାନେ କମ ପନିପରିବରୁ ବେଶୀ ଅର୍ଥ ଉପାର୍ଜନ କରନ୍ତି ସେମାନେ ବହୁତ ପରିଶ୍ରମୀ ଏବଂ ବହୁତ ସମୟରେ ସେ ଚାଷ କାମ ବେଶୀ ସମୟରେ କରନ୍ତି ଏବଂ ସବୁ ପରିଶ୍ରମର ଫଳ ପାଆନ୍ତି ସେମାନେ ବହୁତ କଷ୍ଟ କରିଥାନ୍ତି ଏବଂ ପନିପରିବା ଉତ୍ପାଦନ କରିକି ବଜାର ଆଣି ବିକିକି ପଇସା କମାନ୍ତି ଏବଂ ସେମାନେ ବହୁତ ପରିଶ୍ରମ ଯୋଗୁଁ ବହୁତ ସଫଳତା ହାସଲ କରନ୍ତି ଆଉ ସେମାନେ ବହୁତ କଷ୍ଟ କରିଥାନ୍ତି